ଜୀବନରେ ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଅଛି ମୋତେ କିନ୍ତୁ ବହୁତ ଖେଳ ଖେଳିବାକୁ ମୋତେ ବହୁତ ଗୁରୁତ୍ୱପୂର୍ଣ୍ଣ ଲାଗେ ସେଥିପାଇଁ ମୁଁ ପ୍ରାୟ ଟାଇମ୍ ଖେଳ ଖେଳିଥାଏ ବହୁତ ପ୍ରାକ୍ଟିସ୍ କରିଥାଏ ବହୁତ ଜାଗାରେ ଜିତିକି ପ୍ରାଇଜ୍ ପାଇଥାଏ ଆଉ ଖେଳିବାକୁ ମୋତେ କ୍ରିକେଟ ଖେଳିବାକୁ ଫୁଟବଲ୍ ଖେଳିବାକୁ ବହୁତ୍ ଭଲ ଲାଗେ ମୁଁ ମୁଁ ଆଶା କରୁଛି ବଡ଼ ହେଲେ କ୍ରିକେଟର୍ ହେବି ସେଥିପାଇଁ ମୁଁ ଡେଲି ପ୍ରାକ୍ଟିସ୍ କରୁଛି ପ୍ରାକ୍ଟିସ୍ କରୁଛି କ୍ରିକେଟ ପ୍ରାକ୍ଟିସ୍ କରୁଛି ଗୁରୁତ୍ୱପୂର୍ଣ୍ଣ ଲାଗେ ମୋତେ ଖେଳ ସେଥିପାଇଁ ମୁଁ ଡେଲି କ୍ରିକେଟ ଖେଳୁଛି କ୍ରିକେଟ ଫୁଟବଲ୍ ଭଲିବଲ୍ ପ୍ରାକ୍ଟିସ୍ କରୁଛି ଭାବୁଛି ବଡ଼ ହେଲେ ମୁଁ କ୍ରିକେଟର୍ ହେବି ନହେଲେ ଫୁଟବଲ୍ ଖେଳିବି ଭଲିବଲ୍ ଖେଳିବି ଏମିତି ବହୁତ୍ କିଛି ଖେଳ ଅଛି ଖେଳିବି ଜୀବନଟା ମୋତେ ବହୁତ୍ ଭଲ ଲାଗେ କ୍ରିକେଟ ଖେଳିବାକୁ କ୍ରିକେଟ ଦେଖିବାକୁ ସେଥିପାଇଁ ଯେଉଁଠି ବି ଖେଳ ହୁଏ ମୁଁ ଖେଳ ଦେଖିତେ ପଳାଏ ଖେଳିକି ଆସେ ପ୍ରାଇଜ୍ ପାଏ ପ୍ରାଇଜ୍ ପାଏ ମୁଁ ବହୁତ ଜାଗାରେ ଜିତିଛି